ହଁ ୟେସ୍ କିଏ କହୁଥିଲେ କ'ଣ ହେଇଛି ପେଟରେ କ'ଣ ହେଇଛି ଷ୍ଟୋନ୍ ନା କ'ଣ ହଉ ହଉ ଆସନ୍ତୁ ଆଉ ଆପଣ କେବେଠୁ ହେଲାଣି ଆପଣ କେଉଁ ମେଡ଼ିକାଲ୍ରେ ଦେଖାଇଛନ୍ତି କି କେଉଁ ବଡ଼ ଡାକ୍ତରଙ୍କୁ

କେତେଦିନ ପୂର୍ବରୁ ହଁ ସେଇ ଦୁଇ ଗୋଟେ ଦିନ ଦୁଇ ଦିନ ହଁ ଏଠିକି ବଡ଼ ବଡ଼ ବହୁତ ଡାକ୍ତର ଆସୁଛନ୍ତି ଏଠି ଭଲ ଭଲ ମେଡ଼ିସିନ୍ ବି ମିଳୁଛି ଏକାଥରେ କମାଇ ଦବ

ଆଉ ବଡ଼ ଡାକ୍ଟରଙ୍କୁ ଆପଣ ଆଗରୁ ଦେଖାଇଥିଲେ ତ ଓକେ ଆସିବେ ପହରଦିନ ଆସିବେ ହଁ ଅଛନ୍ତି

ହଁ ସଫା ସଦାବେଳେ ସଫାସୁତୁରା ରହୁଛି ବାହାର କରିକି ଆଣିବେ ଆପଣ ପହରଦିନ ଆସିବେ

କ'ଣ କହିଲେ ହଁ ଅଛି